ଆଗକାଳରେ ସୁଲଭ ପରିବହନର ଅଭାବ ଦେଖା ଦେଉଥିଲା କାରଣ ଆଗକାଳରେ କୌଣସି ଯାତାୟତ କରିବା ପାଇଁ ସୁବିଧା ପରିବହନ ନଥିଲା ଯେପରିକି କୌଣସି ବ୍ୟକ୍ତିଙ୍କୁ କିମ୍ବା କୌଣସି ନାରୀକୁ ଦୁର୍ଘଟଣାାଗ୍ରସ୍ତ ଜନିତ ଆଘାତ ପହଞ୍ଚିଲେ କିମ୍ବା କିଛି ବି ହେଲେ ଜ୍ୱର କାଶ ଥଣ୍ଡା ତ ସେ ନିକଟବର୍ତ୍ତୀ ସହରକୁ ବି ମଧ୍ୟ ଯାତାୟତ କରିପାରୁନଥିଲା ଯାହାଦ୍ୱାରା କି ସେହି ବ୍ୟକ୍ତି ମଝି ରାସ୍ତାରେ ମଧ୍ୟ ମୃତ୍ୟୁବରଣ କରୁଥିଲା ଯେପରିକି କିଛି ଶିକ୍ଷକ କୌଣସି ଛାତ୍ର ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ମଧ୍ୟ ଯାଇପାରୁନଥିଲା ଯାହା ପରିବହନର ଅଭାବ ଦେଖା ଦେଉଥିଲା କିନ୍ତୁ ଆଜିକାଲିର ଯାତାୟତ ନ୍ୟୁ ନୂଆ ନୂଆ ଟେକ୍ନୋଲୋଜି ଅନୁସାରେ ନୂଆ ବସ୍ ଅଟୋ ଗାଡ଼ି ରୋଗୀ ପାଇଁ ଆମ୍ବୁଲାନ୍ସ ଆଦି ସରକାରଙ୍କ ସହାୟତା ଯୋଗୁଁ କୌଣସି ବି ବ୍ୟକ୍ତି ଅତି ସହଜରେ ଦୂରସ୍ଥାନକୁ ମଧ୍ୟ ଯାତାୟତ କରିପାରେ ଯାହାଦ୍ୱାରା କି ମଣିଷ ଓ ଲୋକମାନେ ମଧ୍ୟ ଅତ୍ୟନ୍ତ ସହଯୋଗୀ ହୋଇପାରୁଛନ୍ତି ଦୂର ସ୍ଥାନକୁ ପରିବହନ କରିବା ପାଇଁ କିନ୍ତୁ ସେହି ସୁବିଧା ଆଗକାଳରେ ନଥିଲା ଯାହାଦ୍ୱାରା ମଣିଷମାନଙ୍କୁ ଅତି କଷ୍ଟର ସମ୍ମୁଖୀନ ହେବାକୁ ପଡ଼ୁଥିଲା ବର୍ତ୍ତମାନର ଯୁଗରେ ସମସ୍ତେ ଅତି ସହଜରେ ଯାତାୟତ ପରିବହନ କରିପାରନ୍ତି